ମୁଁ ମାଲକାନଗିରିରୁ ଗୋଟେ ଶାଢ଼ୀ କିଣିଲି ଶାଢ଼ୀଟା ରେଟ୍ ନେଲା ସାତ ହଜାର ଟଙ୍କା ଶାଢ଼ୀଟା ଏତେ ଭଲ ଏତେ ଭଲ ପିନ୍ଧିବାକୁ ଭଲ ତାର୍ କଲର୍ ଭଲ ତାର୍ ଡିଜାଇନ୍ ଭଲ ଯାହଉ ମୁଁ ପିନ୍ଧିକି କୁଆଡ଼େ ଗଲେ ସମସ୍ତେ ପଚାରେ ଭାଉଜ ଶାଢ଼ୀ କେଉଁଠାରୁ କିଣିଲ କେତେ ପଇସା ନେଲା ତାଙ୍କେ ବି ଏମିତି ଶାଢ଼ୀ କିଣିବା ପାଇଁ ଆଗ୍ରହ ହେଉଛି ମୋ ଶାଢ଼ୀଟାର ଡିଜାଇନ୍ଟା ଏତେ ସୁନ୍ଦର ପ୍ରିଣ୍ଟ୍ ଭଲ ତା'ପରେ ପିନ୍ଧିବାକୁ ସୁନ୍ଦର ସ୍ମୁଥ୍ ଅଛି ପିନ୍ଧିବାକୁ କୁଆଡ଼େ ପିନ୍ଧିକି କୁଆଡ଼େ ଗଲାବେଳକୁ ସମସ୍ତେ ପଚାରେ ସମସ୍ତେ କିଣିବା ପାଇଁ ଆଗ୍ରହ ଯେତେ ଧୋଇଲେ ବି ତା କଲର୍ ଛାଡ଼ୁନି ଶାଢ଼ୀଟା ଭାରି ଭଲ